ଆପଣ ଅଭିପ୍ସା ମହାନ୍ତିଙ୍କ ଫାଦର୍ କହୁଛନ୍ତି ସାର୍ ଆପଣଙ୍କ ଝିଅ ବହୁତ ଖରାପ ନମ୍ବର ରଖିଛି ଏଥର ୟୁନିଟ୍ ଟେଷ୍ଟରେ ନାହିଁ ନାହିଁ ୟୁନିଟ୍ ଟେଷ୍ଟ ଚାଲିଥିଲା ପୁରା ହୋଲ୍ କ୍ଲାସ୍ରୁ ସବୁଠୁ କାମ ମାର୍କ ରଖିଛି ସେ ସବୁ ସବଜେକ୍ଟରେ ଏମିତି ବି ଡ୍ରଇଂରେ ବି ଦୁଇ ରଖିଛି ପଚିଶରୁ ନାହିଁ ନାହିଁ ନାହିଁ ମ୍ୟାଥ୍ରେ ତ ପୁରା ଖରାପ ହେଇଛି ଏମିତି ବି ସବୁ ସବଜେକ୍ଟରେ ଖରାପ ହେଇଛି ଆପଣଙ୍କୁ ସିଗନେଚର୍ ମାରିବା ପାଇଁ ବି କହିଥିଲି ସେ ମାରିକି ଆଣିଥିଲା ମୁଁ ଭାବିଲି ଆପଣ ଜାଣିଛନ୍ତି ନା କ'ଣ ଆପଣ ସିଗନେଚର୍ କରିଥିଲେ ନା ସେ ନିଜେ କରିଦେଇଛି

ନାହିଁ ନାହିଁ ଆମର ଆମର ପରୀକ୍ଷାରେ ଯେଉଁ ସପ୍ତାହ ପରେ ଆମେ ସବୁ ପିଲାଙ୍କର ରେଜଲ୍ଟ ଦେଇ ଦେଉଛୁ ତାଙ୍କ ମାର୍କରେ କାରଣ ତା'ପରେ ପୁଣି ଆଉ ଏଗ୍ଜାମ୍ ରହୁଛି ନା ସେଥିପାଇଁ ମୁଁ ତାକୁ କହିଥିଲେ କି ସିଗନେଚର୍ ମାରିକି ଆଣିବାକୁ ସେ ତା'ପରେ ମାରିନଥିଲା ତା' ଦୁଇ ତିନି ଥର କହିସାରିଲା ପରେ ମାରିକି ଆଣିଥିଲା ମୋତେ ଲାଗୁଥିଲା ସେ ଭୁଲ ସିଗନେଚର୍ ମାରିଛି ବୋଧେ ଜଣା ପଡ଼ିଲାଣି ବୋଧେ ସିଗନେଚର୍ ସେଥିପାଇଁ ମୁଁ ଆପଣଙ୍କ ପାଖକୁ କଲ୍ କଲି ଆପଣ ଜାଣିଛନ୍ତି ନା ନାହିଁ ଆପଣ ଟିକେ ଦେଖନ୍ତୁ ତା' ପାଠପଢ଼ା କୋଚିଙ୍ଗ ଯିବାର କିଛି ନାହିଁ ଯେତେ ପର୍ଯ୍ୟନ୍ତ ଆପଣ ଟିକେ ନିଜେ ନ ଦେଖିବେ କୋଚିଙ୍ଗ କେତେ ଛାଡ଼ିଲେ କ'ଣ ଲାଭ କୋଚିଙ୍ଗରେ ପିଲା କ'ଣ ପଢ଼ୁଛନ୍ତି ଆପଣ ଜାଣିଛନ୍ତି ଥୋଡ଼ି

ଆପଣଙ୍କ ୱାଇଫ୍କୁ କହୁନାହାନ୍ତି ଟିକେ ସେ ଦେଖିବେ ଟିକେ ନ ହେଲେ ନାହିଁ ନାହିଁ ଆର ଏଇଟା ଥାର୍ଡ଼ ୟୁନିଟ୍ ଟେଷ୍ଟ ନା ଯେଉଁ ସେକେଣ୍ଡଟାରେ ଖରାପ ହେଇଥିଲା ମୁଁ ଆପଣଙ୍କ ୱାଇଫ୍ଙ୍କୁ କଲ୍ କରିକି କହିଥିଲି ମୁଁ କହିଲି ଦେଖନ୍ତୁ ଛୁଆର ଯେଉଁ ମାର୍କ କମି କମି ଆସୁଛି ରେଜଲ୍ଟ ଖରାପ କରୁଛି ଆଉ ହେଉଛି ବହୁତ ଦୁଷ୍ଟାମି ବି କରୁଛି ଅନ୍ୟ ପିଲାଙ୍କୁ ପାଠ ପଢ଼ାଇ ଦେଉନି ହଉ ତା'ହେଲେ ଗୋଟେ କାମ କରନ୍ତୁ ଆପଣ ଆଜି ଆସିକି ଦେଖା କରନ୍ତୁ ଗୋଟେ ମିଟିଙ୍ଗ ଅଛି ବାରଟାରେ ଆପଣ ମିଟିଙ୍ଗକୁ ଆସିକି ଜଏନ୍ କରନ୍ତୁ ଆଜ୍ଞା ହଉ ତା'ହେଲେ ସାର୍ ରଖୁଛି ହଁ ହଁ ଆପଣ ଆସିବାଟା ବେଟର୍ ରହିବ ଆପଣ ଦୁଇ ଜଣଙ୍କ ଆସିବାଟା ହଉ ତା'ହେଲେ ସାର୍ ଆପଣ ଆସି ଦେଖା କରନ୍ତୁ